କଟକ ସ୍ଥାନୀୟ କଟକର ସ୍ଥାନୀୟ କିମ୍ବଦନ୍ତୀ ହେଉଛି ମାଁ କଟକ ଚଣ୍ଡୀ କଟକଚଣ୍ଡୀ ପୁରାଜଣାଶୁଣା ଯିଏ ଯୁଆଡ଼ୁ ଆସିଲେ ମାଁ କଟକଚଣ୍ଡୀଙ୍କୁ ଦର୍ଶନ କରନ୍ତି କଟକଚଣ୍ଡୀ ମାଁ ପ୍ରସିଦ୍ଧଦେବୀ ଏବଂ ତା ପାଖରୁ ଆମେ କିଛି ଦୂରଗଲେ ଆମର ଆଉ ଯେଉଁ ଗଡ଼ଚଣ୍ଡୀ ଅଛି ଦୁର୍ଗ ଦୁର୍ଗ ପାଖରେ ବାରବାଟୀ ଦୁର୍ଗ ପାଖରେ ମାଁ ଗଡ଼ଚଣ୍ଡୀ ମନ୍ଦିର ଅଛି ସେଇ ଗଡ଼ଚଣ୍ଡୀର କିମ୍ବଦନ୍ତୀ ହେଉଛି ରାଜା ବାହାରୁ ଯେତେବେଳେ ଯୁଦ୍ଧ ହେଇଥିଲା ସେତେବେଳେ ଉଁ କଳାପାହାଡ଼ ବୋଲି ଜଣେ କିଏ ଆସିଥିଲେ ଏବଂ ସିଏ ରଜାଙ୍କ ସହିତ ଯୁଦ୍ଧ କରିଥିଲେ ସେ ଦୁର୍ଗକୁ ଦୁର୍ଗକୁ ସବୁ ଭାଙ୍ଗିଭୁଙ୍ଗି ଚୂନା କରିଦେଇଥିଲେ ଏବଂ ରାଣୀ ଙ୍କୁ ପିଇବାକୁ ପାଣି ମାଗିଥିଲେ ରାଣୀ ପାଣି ବାବଦରେ କଳାପାହାଡ଼ ଦୁଆରେ ଠିଆ ହେଇଥିଲା ରାଣୀ ଜାଣିପାରି ନ ଥିଲେ ସେ କଳାପାହାଡ଼ ଜାଣିପାରି ନ ଥିଲା ସେ ରାଜାଙ୍କ ରାଣୀ ବୋଲି ତେଣୁ ରାଜାଙ୍କ ରାଣୀଙ୍କୁ ପାଣି ପିଇବାକୁ ମାଗିଥିଲେ ରାଣୀ କ'ଣ କଲେ ପାଣି ଆଣିବାକୁ କହି ସେ ଗୋଟେ ଦୁର୍ଗ ଭିତରେ ଟେ ଭିତରେ ଭିତରେ ସୁଡ଼ଙ୍ଗ ଥିଲା ସେଇ ସୁଡ଼ଙ୍ଗରେ ରାଣୀ ସେଇଠାରୁ କେଉଁଆଡ଼େ ଅନ୍ତର୍ଦ୍ଧାନ ହେଇଯାଇଥିଲେ ଆଉ ପାଣି ଦେଇନଥିଲେ ସେ ଦୁର୍ଗ ଏବେବି ଦୁର୍ଗ ମାନେ ଭାଙ୍ଗିରୁଜି ହେଇକି ରହିଛି ଏବଂ ଏହାର କିମ୍ବଦନ୍ତୀ ହେଉଛି ଭଲ କଳାପାହାଡ଼ ସେଇଠାରୁ ଫେରିଯାଇଥିଲା ଏବଂ ଦୁର୍ଗସବୁ ଭାଙ୍ଗିଭୁଙ୍ଗି ଚୂନାକରିକି ଯାଇଥିଲା ଏଇସବୁ କିମ୍ବଦନ୍ତୀ ଅଛି ଏବଂ ମାଁ ଚଣ୍ଡୀ ଗଡ଼ଚଣ୍ଡୀ ମାଁ ସେଠାରେ ଆବିର୍ଭାବ ଅଛନ୍ତି ଏବଂ କିଲାଖା କିଲାଖାଇ ନାମରେ ତାର ତାର ନାମ ପରିଚିତ ହେଇଛି ସେଇଠି ଚାରିପଟରେ ଖାଇ ଟାଇପ୍ ର ଥିଲା ଏବଂ ରଜାଙ୍କର ଉଆଁସ ଥିଲା ଏବେ ତା ଭଗ୍ନ ଅବସ୍ଥାରେ ଅଛି ଦେଖିବାପାଇଁ ବହୁତ ଲୋକ ବାହାର ଆସନ୍ତି ଏହାର କିମ୍ବଦନ୍ତୀ ଖୁବ୍ ପୁରାଣା ଏହାକୁ ବାରବାଟୀ ନାମରେ ବି ମଧ୍ୟ ଜାଣନ୍ତି